ଭିତରେ ସବୁଠାରୁ ଧାରଣା ଏଇଟା ହେଲାକି ଟୁକେଲ୍ ଗୁଟେ ହେଇକରି ଡ଼ାନ୍ସ୍ କରୁଛି ପଢ଼ାରେ ଧ୍ୟାନ୍ ନାଇ ଦବାର୍ ସବୁବେଲେ ହଉଚି ଯେତେବେଲେ ଦେଖିଲେ ଡ଼ାନ୍ସ୍ ଡ଼ାନ୍ସ୍ ଡ଼ାନ୍ସ୍ ଟିକେ ପଢ଼ାପୁଢ଼ି ହେଲେ କର୍ତା ଆଉ ବାହାର୍ ଲୋକ୍ ମାନେ ବି କହେସନ୍ କି ଏ ଟୁକେଲ୍ ର କିଛି ଆଗକେ ଉର୍ଣ୍ଣତ୍ତି ନେହିଁନ ଯେତେବେଲେ ଦେଖିଲ ଡ଼ାନ୍ସ୍ କରୁଛି ପଢ଼ାପୁଢ଼ି କି ବିଲକୁଲ୍ ଧ୍ୟାନ୍ ନେହିଁ ଦେବାର୍ ଆମେ ପାଠପଢ଼ା ସାଙ୍ଗେ ନୃତ୍ୟକେ ଧ୍ୟାନ୍ ଦବା କଥା ନିଜର୍ ଯେନ୍ତା ଇଣ୍ଟରେଷ୍ଟ୍ ସେ ସବୁକେ ଧ୍ୟାନ୍ ଦବାର୍ କଥା ଆଉ ବାହାର ଲୋକର୍ କଥା ନେହିଁ ଶୁଣିବାର୍ କଥା ଭଲ୍ ହିସାବ୍ ରେ ଡ଼ାନ୍ସ୍ ଫ୍ୟାନ୍ସ୍ କରିକରି ପଢ଼ାରେ ବି ଧ୍ୟାନ୍ ଦେବାର୍ କଥା ଆମ ଘର ହଁ ଲୋକ୍ କହେସନ୍ ଟୁକୁଲ୍ ଗୁଟେ ଏମିତି ଡ଼ାନ୍ସ୍ କରୁଛି ପାଠ୍ ଭଲସେ ନେହିଁ ପଢ଼ବାର୍ ଆଉ ଏଇଟା କରି ଆମକୁ ଡ଼ିମୋଟିଭେଟ୍ ଭି କରୁସନ୍ ନାଁ କି ଆମକୁ ସେଇ ଉପରେ ଧ୍ୟାନ୍ ନେଇଁ ଦେଇକରି ଭଲସେ ପାଠ୍ ପଢ଼ିକରି ନିଜର୍ ଜେଣ୍ଟା ସ୍ଵଇଚ୍ଛାରେ ନୃତ୍ୟ ହଉ କି ଗୀତ ହଉ ସେଇଟା କରବାର୍ କଥା